ଆମର୍ ଘରର୍ ପରିବାର୍ ବଡ଼୍ ଅଛନ୍ ଆଉ କେତେବେଲେ ଆମ ଘରକେ୍ ବନ୍ଧୁବାନ୍ଧବ୍ ଲୋକବାକ୍ ନୂଆଆସନ୍ ସେ ଟାଇମ୍କେ ଆମେ ବଡ଼୍ ହିସାବରେ ରନ୍ଧାବଢ଼ା କରସୁଁ ଆଉ ଯେନ୍ ରନ୍ଧାବଢ଼ା ବି କରସୁଁ ତାଲାଗି ଆମର୍ ପରିବାର୍ ବଡ଼୍ ଲାଗି ବୋଲିକରି ଆମେ କମ୍ ସେ କମ୍ ଯହର ଲୋଗ୍ ହେଇ ଆଇସୁଁ ଆଉ ଜହ କରି ରନ୍ଧାବଢ଼ା ଲୋକବାକ୍ ସବ୍ ଥିଲାବେଲେ ସମସ୍ତେ ଜୁଟିଲେ ଯେନ୍ତା କଲେ ବି ରାନ୍ଲେ ସେ ଖାନାପିନା ଟିକେ ଭଲ୍ ଲାଗ୍ସି ସମସ୍ତେ ଥିବେ ହସଖୁସି ମାହୋଲ ଟିକେ ଅଲଗା ରହିସି ଆଉ କୁଲବା ବସିଲେ ଯେନ୍ତା କଲେବି ପରିବାରରେ ଟିକେ ସମସ୍ତେ ଖୁସି ରହିସନ୍ ଆଉ ଖାନାପିନା ବି ଭଲ୍ ହେସି ଆଉ ସବୁ ବେଲେ ବି ସେଇଟା ଖୁସି ଲ୲ଗ୍ସି କେଁଥିର୍ ଲାଗି କୁଣିଆ ଆସିଲେ ଭଲ୍ ଭଲ୍ ପେଣ୍ଟ୍ ସାର୍ଟ ବି ଆଣ୍ବାକେ ପଡ଼୍ଛି ମାଛ ମାଂସ ଆନିବାର୍ କେ ପଡ଼୍ସିଁ ତା'ପରେ ଚିପ୍ସ ବନାବାକେ ପଡ଼୍ସି ପାପଡ଼୍ ବାନାବାକେ ପଡ଼୍ସି ତ ସବୁ ବିଷୟଟା ଭଲ ହେସି ତ ଖାଦ୍ୟ ଭି ଭଲ ମିଲ୍ସି ସେଥିର୍ ଲାଗି ବି ଲାଗିଛି ଆଉ ଲୋଗ ବି ଆସିବେ ସେଥିର୍ ଲାଗି ଆମକୁ ଖୁସି ବି ଲ୲ଗ୍ସି ବସିକିରି ମିସିକିରି ଏକେ ସାଙ୍ଗେ ଖାଇଲେ ସେଇଠି ଯହ ଖୁସି ଲ୲ଗ୍ସି ଆଉ ଯହ ଭଲ ଲ୲ଗ୍ସି